ଚିତ୍ର ଆଙ୍କିବା ମଧ୍ୟ ମଣିଷମାନଙ୍କର ଏକ ଅଭ୍ୟାସ ଭଲ ଅଭ୍ୟାସ ଅଛି ମୁଁ ମଧ୍ୟ ବେଳେବେଳେ ଚିତ୍ର ଆଙ୍କିବାକୁ ଚେଷ୍ଟା କରେ କିନ୍ତୁ ଏତେ ଭଲ ମୋର ଚିତ୍ର ହୁଏନାହିଁ ସେଥିପାଇଁ ମୁଁ ବେଳେବେଳେ ଚିତ୍ର ଆଙ୍କିବାକୁ ଚାହେଁ ନାହିଁ ଆଉ ଏଇ ଯେଉଁ ଚିତ୍ର ଆଙ୍କିବା ପ୍ରେରଣା ପାଇବା ପାଇଁ ମୁଁ କେତେ ଗୁଡ଼ିଏ ମ୍ୟୁଜିୟମ୍ ଯାଇଛି ଆଉ ସେଠାରେ ମଧ୍ୟ ବହୁତ ବଡ଼ ବଡ଼ ଲୋକଙ୍କର ଚିତ୍ରାଙ୍କନ ମଧ୍ୟ ଦେଖିଛି ତାଙ୍କୁ ମଧ୍ୟ ଅନୁକରଣ କରି ଚିତ୍ରଆଙ୍କିବା ପାଇଁ ଚେଷ୍ଟା କରିଛି ଆଉ ଏଇଟା ମଧ୍ୟ ଚିତ୍ର ଆଙ୍କିବାଟା ମଧ୍ୟ ଦୈନନ୍ଦିନ କାର୍ଯ୍ୟ କାର୍ଯ୍ୟର ଏକ ଅଙ୍ଗା ଏକ ଅଙ୍ଗ ଭାବରେ ମଧ୍ୟ ମୁଁ ଏବେ ବର୍ତ୍ତମାନ ପରିଚାଳନା କରିଛି ଯେହେତୁ ଚିତ୍ର ଆଙ୍କିଲେ ନିଜ ମନର ନିଜର ମନର ଯେଉଁ ଭାବାବେଗ ପରିପ୍ରକାଶ ହୁଏ ଏବଂ ଚିତ୍ର ଆଙ୍କିବାରେ ବହୁତ ମଧ୍ୟ ଖୁସି ଲାଗେ ଏଇ ଯେଉଁ ଚିତ୍ର ଆଙ୍କିବାର ଯେଉଁ ଖୁସି ଅନ୍ୟମାନେ ଯଦି ଚିତ୍ରକୁ ଦେଖି ଯଦି କିଛି ଖୁସି ଅନୁଭବ କରନ୍ତି ସେତେବେଳେ ଖୁସିଟା ମଧ୍ୟ ଦୁଇଗୁଣିତ ହେଇଯାଏ ତେଣୁକରି ଚିତ୍ର ଆଙ୍କିବା ମଧ୍ୟ ଏକ ପ୍ରେରଣା ଦିଏ ମଣିଷ ଜୀବନରେ ତେଣୁ ସେ ପ୍ରେରଣାକୁ ନେଇ ଲୋକମାନେ ନିଶ୍ଚିତ ନିଜର କର୍ମପଥରେ ଆଗାଇଚାଲିବା ପାଇଁ ନିଜର ଚେଷ୍ଟା ଜାରିରଖନ୍ତି